ଆମ ରାଜ୍ୟର ଭାଷା ଓଡ଼ିଆ ହେଇଥିବାରୁ ପ୍ରାୟତଃ ଆମେ ସମସ୍ତେ ଓଡ଼ିଆରେ ପାଠ ପଢ଼ିବାକୁ ଭଲ ପାଇଥାଉ ଏବଂ ଆମ ଅଞ୍ଚଳର ସମସ୍ତ ଲୋକ ଓଡ଼ିଆ ଭାଷାରେ ହିଁ ପାଠ ପଢ଼ିଥାନ୍ତି